ପଶୁ ଉତ୍ପାଦନ କହିଲେ ଆମେ ପ୍ରାୟତଃ ଗାଈ ଛେଳି ମେଣ୍ଢା ଇତ୍ୟାଦିକୁ ଆମେ ସାଧାରଣ ଭାବରେ ଘରେ କିଣି ଆଣିଥାଏ କିଣି ଆଣିଥାଉ ଆଉ ଗାଈ ଦ୍ୱାରା ଆମକୁ ଲାଭ ହେଇଥାଏ ଗାଈରୁ ଆମେ କ୍ଷୀର ବାହାର କରି ବିକ୍ରି କରିଥାଉ ଆଉ ମ୍ୟାରେଜ୍ ଟାଇମ୍ରେ ଆମେ ମ୍ୟାରେଜ୍ ଟାଇମ୍ ମେରେଜ୍ ସମୟରେ ଆମେ ଛେଳିର ମଧ୍ୟ ବ୍ୟବହାର କରିଥାଉ ଛେଳି ଛୁଆ ହେଲା ପରେ ବଡ଼ ହେଲା ପରେ ଆମେ ମ୍ୟାରେଜ୍ ସମୟରେ ଛେଳିକୁ ବିକ୍ରି କରିଥାଉ ଛେଳିରେ ମଧ୍ୟ ଲାଭ ଅଛି ଛେଳିକୁ ଆମେ କମ ଦାମ୍ରେ କିଣି ଆଣିକି ତାକୁ ଲାଳନ ପାଳନ କରି ତାକୁ ବେଶୀ ଦାମ୍ରେ ବିକ୍ରି କରିଥାଉ ଛେଳିଠାରୁ ମଧ୍ୟ ଆମକୁ ଲାଭ ମିଳିଥାଏ ଛେଳିକୁ ଆମେ ଛେଳିକୁ ଆମେ ପଚିଶି ହଜାର ଟଙ୍କାରେ ଯଦି କିଣି ଆଣିଥାଉ ତାକୁ ଆମେ ପାଳନ କରିକି ତାକୁ ହୁଏତ ତିନି ହଜାର ଟଙ୍କାରେ ମଧ୍ୟ ଆମେ ବିକ୍ରି କରିଥାଇପାରୁ ଆମକୁ ପାଞ୍ଚ ହଜାର ଟଙ୍କା ଲାଭ ହେଲା ତାପରେ ଗାଈରୁ ମଧ୍ୟ ଆମକୁ ଲାଭ ହୋଇଥାଏ ଗାଈ ଦ୍ୱାରା ଆମେ ସୁବିଧା ଗାଈ ଦ୍ୱାରା ଆମକୁ ଅନେକ ସୁବିଧା ମିଳିଥାଏ ଗାଈର କ୍ଷୀର ମାଧ୍ୟମରେ ଆମେ କ୍ଷୀର ମାଧ୍ୟମରେ ମଧ୍ୟ ଆମେ ଲାଭ ପାଇଥାଉ କ୍ଷୀର ବିକ୍ରି କରିକି ସେଇ ପଇସା ଆମକୁ ରୋଜଗାର ମଧ୍ୟ ସାହାଯ୍ୟ କରିଥାଏ ଆଉ ଛେଳି ଦ୍ୱାରା ମଧ୍ୟ ଆମକୁ ରୋଜଗାରରେ ଟଙ୍କା ମଧ୍ୟ ଆସିଥାଇପାରେ ଆସିଥାଏ